ମର୍ଣ୍ଣିଂ

ଭାଇ ଆସିବି

ଆଉ ଭଲଟାକେ ଦେଖିକିନା

ସେମିତି କରବି

ହଏ

ଲାଷ୍ଟରେ ଆଜି ତାଙ୍କର କିଛି ହଇ

ହଇ

ହଇ କଂଗ୍ରେସକେ ଏକା ଦେଇଦେବେ ବୁଝେଇବାର ଅଛି ଟିକେ